ମୋତେ ନାଚିବାକୁ ବହୁତ ଭଲ ଲାଗେ ମୁଁ ଜଣେ ଓଡ଼ିଶୀ ନୃତ୍ୟ କଳାକାର ମୁଁ ପ୍ରତ୍ୟେକ ଜାଗାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୀତରେ ନାଚିଥାଏ ଏବଂ ଦର୍ଶକଙ୍କ ମାନଙ୍କ ଦର୍ଶକଙ୍କ ମନରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ଏମିତି ଗୋଟିଏ ସ୍ଥାନ ଅଛି ଯାହା ମୁଁ ନାଚିବା ମାନେ ସେମାନଙ୍କର ମନ ବହୁତ ଖୁସି ହୋଇଯାଏ ଏବଂ ମୋତେ ମଧ୍ୟ ତାଙ୍କର ଖୁସି ଦେଖି ନାଚିବାକୁ ବହୁତ ଇଚ୍ଛା ହୁଏ କାରଣ ଆମର ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ଏମିତି ଜଗନ୍ନାଥ ଏମିତି ଗୀତ ଅଛି ଯାହା ପ୍ରତ୍ୟେକଙ୍କ ଦର୍ଶକଙ୍କ ମନରେପ୍ରତ୍ୟେକଙ୍କ ଦର୍ଶକଙ୍କ ମନରେ ଖୁସି ଆଣିଥାଏ ଏବଂ ଅଦ୍ଭୁତ ଶକ୍ତି ଆଣିଥାଏ ଯାହା ମୁଁ ମୋ ଦର୍ଶକଙ୍କ ମାନଙ୍କ ମନ କିଣିଥାଏ ଏବଂ ମୋତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୀତରେ ନାଚିବାକୁ ବହୁତ ଭଲ ଲାଗେ